ଆମେ ଜାଣିଛୁ କିଛି ନିର୍ଦ୍ଦିଷ୍ଟ ଋତୁରେ କିଛି ନିର୍ଦ୍ଧିଷ୍ଟ ରୋଗ ହୋଇଥାଏ ଯେପରିକି ଖରାଦିନ ଅଂଶୁଘାତ ଟାଇଫଏଡ୍ ଖରାରେ ବହୁତ ରହିଲେ ଅଂଶୁଘାତ ହୋଇଥାଏ ଓ ଖରାଦିନ ପାଣି ଶୁଖିଯିବା ହେତୁ ପାଣି ବହୁତ ତଳରୁ ଆସେ ଓ ସେଇ ପାଣି ଅପରିଷ୍କାର ଥାଏ ତେଣୁ ଆମେ ସର୍ବଦା ପାଣି ଫୁଟେଇ ପିଇବା ଆବଶ୍ୟକ କାରଣ ପାଣି ଓ ଖାଦ୍ୟ ଦ୍ୱାରା ଟାଇଫଏଡ୍ ହୋଇଥାଏ ବର୍ଷା ଦିନେ ଝାଡ଼ା ବାନ୍ତି ଜର ମ୍ୟାଲେରିଆ ଡେଙ୍ଗୁ ଇତ୍ୟାଦି ହୋଇଥାଏ କାରଣ ବର୍ଷା ଦିନେ କାଦୁଅ ବହୁତ ହୁଏ ଓ ଆମ ଡ୍ରେନ ମାନଙ୍କରେ ବହୁତ ଆବର୍ଜନା ପରିପୂର୍ଣ୍ଣ ହୋଇଯାଏ ଓ ସେହି ପାଣି ଜମି ସେଥିରୁ ମଶା ବାହାରନ୍ତି ଓ ସେହି ମଶା ଆମକୁ ଚୋବାଇଲେ ଆମକୁ ଡେଙ୍ଗୁ ମ୍ୟାଲେରିଆ ଜ୍ୱର ଇତ୍ୟାଦି ହୋଇଥାଏ ଶୀତ ଦିନେ ଥଣ୍ଡା କାଶ ଇତ୍ୟାଦି ହୋଇଥାଏ ଶୀତ ଦିନେ ବହୁତ ଥଣ୍ଡା ହେଲେ ମୁଣ୍ଡବଥା ମଧ୍ୟ ହୋଇଥାଏ କାଶ ହୁଏ ଏ ଏଥି ନିମନ୍ତେ ଆମେ ନିକଟସ୍ଥ ଡାକ୍ତରଖାନା କୁ ଯିବା ଉଚିତ୍ ଓ ଘରୋଇ ଚିକିତ୍ସା ବା ଫ୍ଲୁ ଟୀକା ନବା ଉଚିତ୍